ପନ୍ଦର ହଜାର ଚାରିଶ କୁଡ଼େ ଦୁଇ ହଜାର ପାଂସ ସତୁର ପାଞ୍ଚ ହଜାର ଛଅଶ ସତୁର ଛଅ ହଜାର ସାତଶ ସତୁର ଚାର ହଜାର ତିନିଶ ପଚିଶ